ମୁଁ ନୂଆନୂଆ ରେସିପି ଶିଖିବାପାଇଁ ଟି ଭି ଦେଖେ ଟିଭିରେ ଯେଉଁ ରୋଷେଇ ଦେଖାଏ ସେଇଟାକୁ ମୁଁ ଦେଖେ କାହିଁକି ନା ମୁଁ ସମ ସିଏ ସମୟ ନେଇକି ଯେମିତି ହେଲେ ଦେଖେ ସେଇଟା ଯଦି ଟିଭିରେ ଯଦି ସରିଯାଇଥିବ ନ ଦେଖିପାରିଲି ତା'ହେଲେ ୟୁଟ୍ୟୁବ୍ ମାରିକି ୟୁଟ୍ୟୁବ୍ ସର୍ଚ୍ଚ କରିଦେଲେ ବାହାରିଯାଏ ତେଣୁ ୟୁଟ୍ୟୁବ୍ରୁ ସର୍ଚ୍ଚ କରିକି ବାହାର କରାଯାଏ ଆମ ସମୟରେ କ'ଣ ଭାତ ଡାଲମା କି ଡାଲି କି ତରକାରୀ ଏହିସବୁ ଜିନିଷ ହୁଏ କିନ୍ତୁ ଆଜିକାଲି ପିଲାମାନେ ତ ସବୁ ନୂଆନୂଆ ରୋଷେଇ ତାଙ୍କର ଖାଇବା ସବୁ ଅଲଗାପ୍ରକାର ଏସବୁ ଡିଜାଇନ୍ ଖାଇବା ଖାଇବେ ତେଣୁ ତାଙ୍କର ସବୁ କିଏ ବିରିୟାନୀ ଖାଇବ କିଏ ଏମିତି ସବୁ ଅଲଗାପ୍ରକାର ଜିନିଷ ଖାଇବେ ସେ ଜିନିଷ ତ ଆମକୁ ଜଣାନଥିଲା ତେଣୁ ଆମେ ସେଇଟା ମାରିଦେଲାପରେ ଦେଖି ଦେଲାପରେ ତାଙ୍କପାଇଁ ସବୁ ବନେଇବାକୁ ପଡ଼େ କିଏ ପିଜ୍ଜା ଖାଇବ ଏ କିଏ ଏମିତି ସବୁ କେତେପ୍ରକାର ଜିନିଷ ବାହାରିଛି ନା ସେସବୁ ଜିନିଷ ତ ଆମେ ଜାଣିନଥିଲୁ ତେଣୁ ସେଥିରେ ଦେଖିଲାପରେ ଏଁ କେକ୍ ବନାଯାଏ ସେଇଗୁଡ଼ା ବି ଦେଖିଥାଉ ଦେଖିଲାପରେ ସେଇ ରୋଷେଇ ସବୁ ସେଥିରୁ ଶିଖିଲାପରେ ଆମେ ଯାଇକି ଶିଖିକି ଜାଣିପାରୁ ସବୁ ଶିଖିକି ସେଇ ଗୁଡ଼ାକକରୁ କରିଲାପରେ ସେ ଜିନିଷ ଭଲହୁଏ କାହିଁକିନା ଦେଖିକି ଗୋଟେ ଜିନିଷ କରିବା ନିଶ୍ଚିନ୍ତ ଭଲ ହେବ ତେଣୁ ରୋଷେଇ ଶିଖିବାପାଇଁ ଆମକୁ ସେଇ ୟୁଟ୍ୟୁବ୍ ସର୍ଚ୍ଚ କରିକି ମାରିକି ଦେଖିବାକୁ ପଡ଼େ ତେଣୁ ଦେଖିକି ସେଇଟା ସବୁ ଆମେ ରୋଷେଇ ପିଲାମାନଙ୍କ ପାଇଁ ସବୁ ବନେଇବାକୁ ପଡ଼େ ସେମାନେ ସବୁ ସେଇ ଜିନିଷସବୁ କଲାପରେ ସେମାନେ ସବୁ ଭଲହୁଏ ରୋଷେଇ ଟି ବି ଭଲହୁଏ